ବାର ଜାନୁୟାରୀ ଦୁଇ ହଜାର କୋଡ଼ିଏ ତେଇଶ ମାର୍ଚ୍ଚ୍ ଦୁଇ ହଜାର ଏକୋଇଶ ଷୋହଳ ମେ ଦୁଇ ହଜାର ଏକୋଇଶ ଅଠର ଜୁନ୍ ଦୁଇ ହଜାର ବାଇଶ ପଚିଶ ଡିସେମ୍ବର୍ ଦୁଇ ହଜାର ତେଇଶ